ମୁଁ ଆମେ ମୁଁ ବଡ଼ ବଡ଼ ଭୋଜିରେ ରୋଷେଇ କରିବାକୁ ଯାଉଛି ମୁଁ ଭଲ ରୋଷେଇ କରିପାରେ ଏଁ କିନ୍ତୁ ରୋଷେଇ କରିବା ସହଜ ରୋଷେଇ କରିବା ହେଉଛି ଏଁ ଡାଲି ଭଜା ଏଁ ଏସବୁ ଜିନିଷ ଟିକେ ସହଜ ହୁଏ ଏଁ ଆଉ ମାଛ ମାଂସ ମଟନ ଏଁ ଏଇଟା ଟିକେ କଷ୍ଟକର ଏକା କାହିଁକି ସେଇଟା ଟାଇମ୍ ଲାଗେ ଏଁ ମସଲା ଫସଲି ସବୁ ବଟାବଟି କରିବା ପାଇଁ ଆଁ ଗୋଟେ ସାଙ୍ଗରେ ତ ହଉନି ଗୋଟେ ଆଇଟମ୍ରେ କେତେଟା ତିନି ଚାରି ପ୍ରକାର ମସଲା ଆଇଟମ୍ ଥାଉଛି ଏଁ ତା'ର ତା'ପରେ ସେମାନଙ୍କୁ କଷାଇବାକୁ ପଡ଼ୁଛି ତା ପଛେ କଷାଇକିନା ଘୋଡ଼ାଇବାକୁ ପଡ଼ୁଛି ଏଁ ବହୁତ ଟାଇମ୍ ଲାଗୁଛି ସେ ମାଂସ ରୋଷେଇ କରିବା ପାଇଁ ଏଁ ତା ପଛେ କଷ୍ଟ ତ ଏଇଟା ତ ହବ ଇ ଏଁ କାରଣ ସେଇଟା ଫୁଟଣଟା ନିଆଁ ପାଖରେ ରହିବ ଚୁଲି ପାଖରେ ରଖ ରହିକିନା ରୋଷେଇ କରିବାକୁ ପଡ଼ିବ ଟାଇମ୍ ଲାଗିବ ଆଉ ସହଜେ ଏଇଟା ଡାଲି ଫୁଟଣା ହେଇଗଲା ଫୁଟଣା ଦେଲୁ ହଁ ସେ ଜିରା ଫିରା ଦେଲୁ ଫୁଟିଗଲା ସହଜ ସେଇଟା ହେଇଗଲା ସାଙ୍ଗେ ସାଙ୍ଗେ ହଁ ଆଉ ସେ କ୍ଷିରୀଟା ମଧ୍ୟ ସେମିତି ଏକା ସେ ଟାଇମ୍ ଲାଗୁଛି ଟିକେ ତା'ର ଟେ ଦିଅ ଏ କ୍ଷୀର କେତେ ଇଏ ମିଲ୍କମେଡ଼୍ କେତେ ଇଏ ତୁମର କିସମିସ୍ କେତେ କାଜୁ କେତେ ଏଇଟା ବି ତା'ର କ୍ଵାଣ୍ଟିଟି ଥାଏ ସେଇଟା ଭାଗ ଭାଗ ଭାଗ କରି ରଖା ହେଇକିନା ତା'ପରେ ସେ ଜିନିଷକୁ ସେଇଠି ଆମେ ପକାଇକିନା ସେ କ୍ଷିରୀଟା ତିଆରି କରିଥାଉ ହଁ ଏମିତି ସବୁ ଜିନିଷ କିଛି ଅଛି ସହଜ ଆଉ କେତେ କେତେ ଜିନିଷ ଅଛି କଷ୍ଟକର ହଁ ଯେଉଁଟା ସହଜରେ ହେଉଛି ଭଜା ଭଜି ଯେଉଁଟା ବାଇଗଣ ଭଜା କହୁଛୁ ପୋଟଳ ଭଜା କରୁଛି ସେଇଟା ସାଙ୍ଗେ ସାଙ୍ଗେ ହେଇଯାଉଛି ଏଁ ଏଇ ଜିନିଷ ଗୁଡ଼ାକ ସହଜ ହଁ